ମାଛ ଧରିବା ଏକ ସହଜ କାମ ନୁହେଁ କିମ୍ବା ବହୁତ କଷ୍ଟ କାମ ବି ନୁହେଁ ଆମେ ମାଛଙ୍କୁ କେମିତି ଇଜିଲି ଧରିପାରିବା ତାହା ପୂର୍ବରୁ ମାଛ ଧରିବା ପୂର୍ବରୁ ଆମକୁ ବର୍ଷସାରା ମାଛମାନଙ୍କୁ ତାଙ୍କର ଠିକ୍ ଠାକ୍ ଆହାର ପୋଷଣ କରିବା ଉଚିତ ଯାହାଫଳରେ ସେମାନେ ଖାଇବା ଖାଇ ଭଲ ଭଲ ଖାଦ୍ୟ ଖାଇ ସେମାନେ ଭଲ ଭାବରେ ବଢ଼ିପାରିବେ ଏବଂ ବଢ଼ିଲେ ଆମେ ଯେତେବେଳେ ମାଛମାନଙ୍କୁ ଧରିପାରିବା ସେମାନେ ସେତେବେଳେ ଆମେ ବହୁତ ଲାଭବାନ ହୋଇପାରିବା ଏବଂ ତାଙ୍କୁ ଖାଇ ଆମେ ମଧ୍ୟ ନିଜର ଭଲ ପୋଷଣ କରିପାରିବା ଓ ମାଛମାନଙ୍କୁ ଧରିବା ବିଷୟରେ କିଛି କଥା କହୁଛି ଯାହା ହୁଏତ ଅନ୍ୟ ଲୋକ ଜାଣିଥିବେ ନ ଜାଣିଥିବେ କିଛି ଜାଣିନାହିଁ ମୁଁ ଭଲ ଭାବରେ କିନ୍ତୁ ମୁଁ କହୁଛି ମାଛ ଧରିବା ପୂର୍ବରୁ ଏକ ଭଲ ଜାଲ ଆଣିବାକୁ ପଡ଼ିବ ଯାହାକୁ ଭଲରେ ବାନ୍ଧି ବାନ୍ଧି ଦେବା ଏବଂ ସଫା କରି ରଖିଥିବା ଯେବେ ମାଛ ଧରିବା ପାଳି ଆସିବ ସେ ମାଛ ଗଡ଼ିଆରେ ଯେତେବେଳେ ଜାଲ ପକା ଇବା ଦୁଇ ତିନି ଜଣ ଲୋକ ମିଶି ଆଗ ବଡ଼ ଜାଲ ନେବା ଏବଂ ସେମାନଙ୍କୁ ତଳୁ ତଳୁ ତଳୁ ତଳୁ ଧରିବା ପାଇଁ ଏମିତି ତଳୁ ତଳୁ ଜାଲକୁ ନେବା ଏବଂ ଗୁଡ଼ାଇ ଗୁଡ଼ାଇ ଆଣି ଟେକି ଯେତେବେଳେ ଟେକିବା ସେତେବେଳେ ସେତେବେଳେ ମାଛମାନେ ଆପେ ଆପେ ସେ ଜାଲ ଭିତରକୁ ଆସିଯିବେ ଏବଂ ଯଦି ଆପଣ କଣ୍ଟା ମାନେ ସୁ କଣ୍ଟା ଓ ବାଡ଼ି ସାହାଯ୍ୟରେ ଆଣିବାକୁ ଚାହୁଁଛନ୍ତି ତ ସେତେବେଳେ ଏକ ବଡ଼ ବାଡ଼ି ନିଅନ୍ତୁ ଏବଂ ଏକ ସୂତା ଗୁଡ଼ି ସୂତା ଏବଂ ଗୋଟେ ସୂତାରେ କଣ୍ଟା ବାନ୍ଧି ଦିଅନ୍ତୁ ଯେଉଁ କଣ୍ଟା କଣ୍ଟାରେ ଖତ ଗାଡ଼ିଆ ଏବଂ ଆରେଞ୍ଜ ଜାଗାରେ ମିଳୁଥିବା ଜିଆମାନଙ୍କୁ ସଂଗ୍ରହ କରି ସେଇ ଜିଆଗୁଡ଼ିକୁ ଲଗାଇଦିଅ ସେ ଜିଆଗୁଡ଼ିକୁ ସେ କଣ୍ଟା ମୁନରେ ଲଗାଇ ଦିଅନ୍ତୁ ଏବଂ ଆପଣ ଯେତେବେଳେ ଏ ଜାଲ ଏବଂ ପକାଇ ଆପଣ ଯେତେବେଳେ ପକାଇବେ କଣ୍ଟା ଯେତେବେଳେ ଗଡ଼ିଆରେ ପକାଇବେ ସେତେବେଳେ ଜିଆଟି ଯେମିତି ପାଣି ଗଡ଼ିଆ ଭିତରକୁ ଯାଏ ସେତେ ଯାହାକୁ ଦେଖି ମାଛମାନେ ତାକୁ ଖାଇବା ପାଇଁ ନିଶ୍ଚୟ ଆସିବେ ଏବଂ ଯେତେବେଳେ ସେ ଖାଇବେ ଖାଇବା ଜିଆଟିକୁ ପାଟିରେ ଧରିବେ ସେତେବେଳେ ଆପଣଙ୍କ ଯେଉଁ ସୂତାଟି ସୂତାରେ ଗୋଟେ କାଠି ମଧ୍ୟ ବାନ୍ଧିଥିବେ ସେଇ ସୂତା ଆଉ ସେ କାଠିଟି ବୁଡ଼ିବ ଉଠିବ ବୁଡ଼ିବ ଉଠିବ ସେତେବେଳେ ଏହା ଦେଖିବେ ଆପଣ ହାଲ୍ କେଇକି ଜୋରରେ ଟିକେ ଟାଣିଦେବେ ଟାଣି ଦେଲା ପରେ ଏ ସେଇ ସୂତା ସେଇ କଣ୍ଟାରେ କଣ୍ଟାଟି ଯେତେବେଳେ ମାଛମାନଙ୍କ ପାଟିରେ ଲାଗିଯିବ ସେଇ କଣ୍ଟା ଦ୍ଵାରା ସେ ମାଛଟି ଆପେ ଆପେ ଉପରକୁ ଚାଲି ଆସିବ ଏହା ଏହିଭଳି ମାଛ ମଧ୍ୟ ଧରିବ ଦୁଇ ପ୍ରକାର ଆପଣ ଯେମିତି ଚାହିଁବେ ସେମିତି ବି ଧରିପାରିବେ ଏବଂ ଆଜିକାଲି ଯୁଗରେ ମଡ଼ର୍ଣ୍ଣ ମଡ଼ର୍ଣ୍ଣ କଣ୍ଟା ଆସୁଛି ଯାହାଦ୍ୱାରା ଆପଣ ଆପଣଙ୍କୁ ଆଉ ଟାଣିବାକୁ ପଡ଼ିବନି ଏ ସେଠି ଏକ ସୂତା ଏକ ଯନ୍ତ୍ର ସାହାଯ୍ୟରେ ଆପଣ ବୁଲାଇବେ ସେ କଣ୍ଟା ଆପେ ଆପେ ଆସିବ ସୂତା ଆପେ ଆପେ ଯିବ ଆପେ ଆପେ ଆସିବ